ଯେଉଁ କେତେକ ରାଜନୈତିକ ଦଳ ଅଛନ୍ତି ସେଗୁଡ଼ିକ ହେଉଛି ବି ଜେ ଡ଼ି ବି ଜେ ପି କଂଗ୍ରେସ ଆମ ଆଦମି ପାର୍ଟି ଆଉ ଏମିତି ବିଭିନ୍ନ ପ୍ରକାର ରାଜନୈତିକ ଦଳ ଅଛନ୍ତି ସେଗୁଡ଼ିକ ମଧ୍ୟରୁ ବି ଜେ ଡ଼ି ହେଉଛି ବିଜୁ ଜନତା ଦଳ ନବୀନ ପଟ୍ଟନାୟକ ହେଉଛନ୍ତି ବିଜୁ ଜନତା ଦଳର ମୁଖ୍ୟ ନେତା ଯେ କି ଏ ବର୍ତ୍ତମାନ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି ସେ ଓଡ଼ିଶାର ଉନ୍ନତି ପାଇଁ କେତେଗୁଡ଼ିଏ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି ସେଗୁଡ଼ିକ ମଧ୍ୟରୁ ପିଲା ସେ ନାରୀମାନଙ୍କୁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି ଓ ବାର୍ଦ୍ଧକ୍ୟ ଭତ୍ତା ଆଉ ପିଲାମାନଙ୍କୁ ମିଡ଼୍ ଡ଼େ ମିଲ୍ ମଧ୍ୟ ଖାଇବାକୁ ଦେଉଛନ୍ତି ଆଉ ଟଙ୍କିକିଆ ଚାଉଳ ମଧ୍ୟ ବଣ୍ଟନ କରୁଛନ୍ତି ଏମିତିକା ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଋଣ ପ୍ରଦାନ କରୁଛନ୍ତି ଯାହା ଫଳରେ କି ଚାଷୀମାନଙ୍କୁ କାଳିଆ ଯୋଜନା ଦେବା ସହିତ ପିଲାମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ କରୁଛନ୍ତି ଯାହା ଫଳରେ କି ସେ ଓଡ଼ିଶାର ଏକ ଲୋକପ୍ରିୟ ନେତା ଭାବରେ ହେଇ ଯାଇଛନ୍ତି ପିଲାମାନେ କିପରି ଶିକ୍ଷା କ୍ଷେତ୍ରରେ ଆଗକୁ ଯିବେ ସେଥିପାଇଁ ବିଭିନ୍ନ ପ୍ରକାର ଯୋଜନା ମଧ୍ୟ ପ୍ରସ୍ତୁତ କରୁଛନ୍ତି ପିଲାମାନଙ୍କୁ ପୋଷାକ ବଣ୍ଟନ କରୁଛନ୍ତି ପୋଷାକ ବଣ୍ଟନ ସହିତ ସେମାନଙ୍କୁ ବୁଟ୍ ମଧ୍ୟ ଦେଉଛନ୍ତି ଯାହା ଫଳରେ କି ପିଲାମାନେ ସ୍କୁଲ୍କୁ ଆସିବା ପାଇଁ ଆକର୍ଷଣ ହେବେ ପିଲାମାନଙ୍କୁ ସ୍କୁଲ୍ରେ ଖାଇବା ମଧ୍ୟ ଦିଆ ଯାଉଛି ବିଭିନ୍ନ ପ୍ରକାର ଖେଳ ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି ପିଲାମାନଙ୍କୁ ଷ୍ଟାଇପେଣ୍ଟ୍ ପଇସା ମଧ୍ୟ ପ୍ରଦାନ କରାଯାଉଛି ଯାହା ଫଳରେ କି ସେମାନେ ଙ୍କୁ ମାନେ ଯାହାଫଳରେ କି ପିଲାମାନେ ମଧ୍ୟ ଶିକ୍ଷା କ୍ଷେତ୍ରରେ ଆଗକୁ ଯାଇ ପାରୁଛନ୍ତି ଓ ବୁଢ଼ା ବୁଢ଼ୀ ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭର୍ତ୍ତା ମଧ୍ୟ ପ୍ରଦାନ କରାଯାଉଛି ଯାହା ଫଳରେ କି ସେମାନେ ମଧ୍ୟ ତାଙ୍କର ନିଜର ଅସହାୟ ସମୟରେ ସିଏ ପଇସାରେ ଚଳି ପାରୁଛନ୍ତି ସେହିପରି ନିରଞ୍ଜନ ପଟ୍ଟନାୟକ ଆଉ ସୁର ରାଉତ ମଧ୍ୟ କଂଗ୍ରେସର ଏକ ସେମାନେ ସେମାନେ କଂଗ୍ରେସର ନେତା ଭାବରେ ପରିଚିତ ଓ ଅପରାଜିତା ଷଡ଼ଙ୍ଗୀ ବି ଜେ ପି ର ନେତା ସିଏ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ଉନ୍ନତି ଆଣିଥିଲେ ସେ ସ୍ତ୍ରୀ ଆମ ଯେଉଁ ଆମ ଯେଉଁ ପ୍ରାଥମିକ ସ୍ତରରେ ବା ଶିକ୍ଷାସ୍ତରରେ ଯୋଉ ଶିକ୍ଷା ଶିକ୍ଷୟତ୍ରୀମାନଙ୍କର ବା ଶିକ୍ଷକମାନଙ୍କର ପୋଷାକକୁ ସେ ଜଏନ୍ କରିଥିଲେ ଆଉ ଶିକ୍ଷାକ୍ଷେତ୍ରରେ ସେ ମଧ୍ୟ ବହୁତ ଉନ୍ନତି ଆଣିଥିଲେ ସ୍କୁଲ୍ ସୁଲ୍ ବୁଲିକି ପରିଦର୍ଶନ କରିକି ସ୍କୁଲର ସମସ୍ତ ଘଟଣାକୁ ଲକ୍ଷ କରିଥିଲେ ଏବଂ କୋଉ କ୍ଷେତ୍ରରେ ଅଧିକ ଉନ୍ନତ କରାଯାଇ ପାରିବ ବା ଆଗକୁ ନିଆଯାଇ ପାରିବ ସେଥିପାଇଁ ସେ ମଧ୍ୟ ଧ୍ୟାନ ଦେଇକି ସେଥିପ୍ରତି କାର୍ଯ୍ୟ କରିଥିଲେ ମୋର ହୃଦୟର ସହିତ ପ୍ରଣାମ ଆଉ ସମସ୍ତଙ୍କୁ ମୋର ସମ୍ମାନ ସହିତ ସମ୍ମାନ ପ୍ରଦାନ କରୁଛି